ମୋର୍ ପ୍ରଥମ ଉତ୍ପାଦକ ହେଲା ମୁଇଁ ବଜାର୍କେ ଯାଇଥିଲି ତୋରା ବଜାର୍କେ ବଜାରୁ ଗୁଟେ କୁର୍ତ୍ତୀଟେ ପସନ୍ଦ କଲି ସେ କୁର୍ତ୍ତିଟେ ଆନ୍ଲି ସେଟା ସାଢ଼େ ସାତଶହ ଆଠଶହ ପଡ଼ିଥିଲା ସେ କୁର୍ତ୍ତୀ ଆନ୍ଲି ମୋର୍ ଛୁଆ ଲାଗି ଆନ୍ଲି ଆଉ ମୋର୍ ଝିଅ ସେଟାକେ ବହୁତ୍ ଜହ ଟିକେ ପସନ୍ଦ କଲା ଭଲ୍ କରି ତାହାକେ ପସନ୍ଦ ଲାଗ୍ଲା ପିନ୍ଧ୍ଲା ତାହାକେ ଇହାଦେ ଛ ମାସ୍ଟେ ହେଲାନ ସେ କୁର୍ତ୍ତୀ ବି ସେ ପିନ୍ଧୁଛେ ଆର୍ ଅନେକ ବି ଜିନିଷ୍ ମୁଇଁ ସେନୁ ବଜାରୁ କିନିକରି ଆନ୍ସି ଆଉ ସେ ସାର୍ଟ୍ ପେଣ୍ଟ୍ ଆଉ ଅନେକ ଶାୟା ବ୍ଲାଉଜ୍ ଅନେକ ଜିନିଷ୍ ଯେନ୍ ଯେନ୍ଟା ଉତ୍ପାଦକ ହେସି ବଜାରନୁ ସବୁ ସେଟା କିଣିକିରି ଆନ୍ସି ଆଉ ସେ ମୋର୍ ଝି ସେଟାକେ ବି ମୋର୍ ଘରେ ଯେନ୍ ଯାହାର୍ ଲାଗି ବି ଆନ୍ସି ସେମାନେ ବହୁତ୍ ଖୁସିରେ ପିନ୍ଧସନ୍ ଆଉ ସେଟା ଯେତେ ଟଙ୍କା ବି ପଡ଼ୁ ସାତ ଶହ ପଡ଼ୁ କି ଆଠଶହ ପଡ଼ୁ କି ନଅଶହ ପଡ଼ୁ କି ହଜାରେ ପଡ଼ୁ ଯାହା ପଡ଼ୁସେଟାକେ ମୁଇଁ ଆନ୍ସି ସେଟା ହେଲା ଗୁଟେ ଉତ୍ପାଦକଡ୍ରେସ୍ କୁର୍ତ୍ତୀ ସେଟାମାନେ ମୁଇଁ ଆନ୍ସି